ବର୍ଷକ ହେଲା ଷଢ଼ ଋତୁ ଷଢ଼ଟି ଋତୁ ମଧ୍ୟରେ ଆମେ ତିନୋଟି ଋତୁ ଭଲ ପାଇ ଥାଉ ଖରା ବର୍ଷା ଶୀତ ତା ଠାରୁ ବିଶେଷ ଭଲ ପାଇଥିବା ଆମେ ବର୍ଷା ଋତୁକୁ କାହିଁକି ନା ସବୁ ଶସ୍ୟ ଶ୍ୟାମଳା ଆଦାୟ କରାଯାଏ ଶସ୍ୟ ଶ୍ୟାମଳା ହୋଇଥାଏ ବିଲ ମାନଙ୍କରେ ଧାନ ଫସଲ ହୋଇଥାଏ ବର୍ଷା ଲାଗି ରାସ୍ତା ଘାଟ ସଫା ହୋଇ ଯାଇଥାଏ ରାସ୍ତା ଘାଟ ଏହି ଯେଉଁ ମଇଳା ଆବର୍ଜନା ରହେନି ତେଣୁ ବର୍ଷା ଋତୁଟାକୁ ଆମେ ଅଧିକ ପରିମାଣରେ ବହୁତ ଭଲ ପାଉ